ହଁ କୁହନ୍ତୁ ନମସ୍କାର ହଁ ହଁ ଛୋଟ ଛୁଆଙ୍କ ପାଇଁ ତ ଅଛି ସୁବିଧା ବହୁତ ଫେସିଲିଟି ଅଛି କେତେ ଦିନ ହଁ ଖାଇବା ପିଇବା ବହୁତ ସୁବିଧା ଅଛି ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ଆଉ ରୁମ୍ ପିଛା ହିଁ ନିଆଯିବ ବୋଧେ ଆଉ ଅଲଗା ଅଲଗା ତ ରୁମ୍ ନେବେ ପୁଅ ଝିଅମାନେ ଆସୁଛନ୍ତି ମାନେ ଅଲଗା ଅଲଗା ତ ରୁମ୍ ନେବେ ଆଉ ସେଇଥିପାଇଁ ରୁମ୍ ପିଛା ଅଛି ଆଉ ଆପଣଙ୍କୁ କିଛି ନିଆଯିବ ଛାଡ଼ ବି ମିଳିଯିବ କାଇହିଁ ଯେହେତୁ ସ୍କୁଲ ଛୁଆମାନେ ସେଥିପାଇଁ ଆପଣଙ୍କୁ ଛାଡ଼ ମିଳିଯିବ ଖାଇବା ପିଇବାର ସୁବିଧା ଅଛି ସେମିନାର ହଲ ଅଛି ଆପଣ କରିପାରିବେ କିଛି ଅସୁବିଧା ହେବନି ମିଟିଂ ଆପଣ କେବେଠୁ ଆସବେ କି ଖାଇବା ଖାଇବା ପିଇିବାରେ କିଛି ଅସୁବିଧା ହେବନି ସେଟା ବ୍ୟସ୍ତ ହୁଅନ୍ତୁନି ଆଉ ରୁମ୍ ବି ବହୁତ ନୀଟ୍ ଆଣ୍ଡ କ୍ଲିନ୍ ସେତେ ଅସୁବିଧା କିଛି ନାହିଁ ଆପଣ ଅଲଗା ଅଲଗା ରୁମ୍ ନେଇପାରିବେ ଆପଣଙ୍କ ଛୁଆଙ୍କ ପାଇଁ କିଛି କନସେସନ୍ ବି ଅଛି ଆଉ ସେଇ ହିସାବରେ ଆପଣ ଆସିବେ ଯେବେ ଆପଣଙ୍କ ପାଇଁ ବହୁତ ସୁବିଧା ଅଛି ଅଛନ୍ତି ଆପଣ ମିଟିଂ ଆଟେଣ୍ଡ ବି କରିପାରିବେ ସୁବିଧା ହେବ ହଉ ଯେବେ ଆପଣ ଯେବେ ଆପଣ ଆସିବାକୁ ଚାହୁଁଛନ୍ତି ଆସିପାରିବେ ଆଉ ହଉ ତା'ହେଲେ ରଖୁଛି